ମୁଁ ମାଛ ଖାଇବା ପାଇଁ ଭଲ ପାଏ ସେଥିପାଇଁ ମୁଁ ମାଛ ଧରିବାକୁ ଯାଏ ମୁଁ ନିଜେ ଘରେ ଜାଲ ବୁଣେ ଜାଲ ବୁଣିକି ନଦୀକୁ ଆମ ପାଖ ନଦୀ ବାଉଁଶ ନଈ ଆଉ ସେପଟେ ଆମର ସାଇଡ଼୍ରେ ଭୁର୍ଗି ନଈ ସେଇଠିକୁ ଆମେ ମାଛ ଧରିବାକୁ ଯାଏ ସବୁ ମାନେ ନଦୀ ମାଛ ମିଠା ଲାଗେ ସେଥିପାଇଁ ଆମେ ନଦୀକୁ ଯାଉ ସବୁଦିନ ସକାଳୁ ଯାଏ ସନ୍ଧ୍ୟାବେଳକୁ ଫେରେ ସେ ମାଛ ହେଲା ଆମର ଚିଙ୍ଗୁଡ଼ି ଗଡ଼ିଶା ଟେଙ୍ଗରା ଫଳି ଏଇ ରକମ ପୁଣା ଏଇ ରକମ୍ ଶେଉଳ ଏଇ ମାଛଏକା ସବୁ ଧରା ହୁଏ ଆଉ ସେଇଟା ବି ପୁଣି ନଦୀକୁ ଯିବା ଜାଲ ଫିଙ୍ଗିବା ଫିଙ୍ଗିବା ପରେ ସେ ପାଣିରେ ବୁଡ଼ିବା ବୁଡ଼ି ବୁଡ଼ି ଅଣ୍ଡାଳି ଅଣ୍ଡାଳି ମାଛ ଧରା ହୁଏ ସେଥିପାଇଁ ମାନେ ମାଛ ଧରିକି ଖାଲ ମାଲ ସେଗାରେ ଘାଣ୍ଟିକି ଝିଣ୍ଟିକି ଧରା ହୁଏ ସେଥିପାଇଁ ମାନେ ମାଛ ଧରିବାକୁ ମତେ ଭଲ ଲାଗେ